ଏକ ହଜାର ଏକ ଶହ ଚାଳିଶି ପାଞ୍ଚ ହଜାର ସାତ ଶହ ସତୁରୀ ଦଶ ହଜାର ଚାରି ଶହ ଅଶୀ ପନ୍ଦର ହଜାର ପାଞ୍ଚଶହ ନବେ ଅଠର୍ ହଜାର୍ ଛଅ ଶହ ଅଶୀ